ପାଞ୍ଚ ସାତ ଦୁଇ ହଜାର ସାତ ଛଅ ଦୁଇ ହଜାର ପନ୍ଦର ନଅ ସାତ ଦୁଇ ହଜାର କୋଡ଼ିଏ ଦୁଇ ତିନି ଦୁଇ ହଜାର ଏକୋଇଶି ସାତେ ନଅ ଦୁଇ ହଜାର ତେଇଶି